ଟେକ୍ନୋଲୋଜି ଏବଂ ଇଣ୍ଟରନେଟରେ ବିଶେଷ ଭାବେ ଇଂଲିଶ ଏବଂ ହିନ୍ଦୀର ବ୍ୟବହାର ହୋଇଥାଏ ଯଦି ଓଡ଼ିଆ ଭାଷାର ବ୍ୟବହାର ଟେକ୍ନୋଲୋଜି ଇଣ୍ଟରନେଟରେ ହୁଅନ୍ତା ତେବେ ଓଡ଼ିଆ ଭାଷାର ବୃଦ୍ଧି ହୋଇ ପାରନ୍ତା